ଯାଜପୁର ଜିଲ୍ଲାରେ ହାଉସିଂ ବିକଳ୍ପ ଆଗ ଅପେକ୍ଷା ବହୁତ ଉନ୍ନତି ଘଟିଛି ଏବେ ବହୁତ କଳକାରଖାନା ହେବା ଦ୍ଵାରା ସ୍ଥାନୀୟ ହାଉସିଂ ବିକଳ୍ପ ଗୁଡ଼ିକ ବହୁତ ଅଛି ବହୁତ ଗୁଡ଼ିଏ ରିଅଲ ଇଷ୍ଟେଟ କମ୍ପାନୀ ଆସିକି ନିଜର ମଧ୍ୟ ବଡ଼ ବଡ଼ ବିଲ୍ଡିଂ କରିକି ବିକୁଛନ୍ତି ସାଧାରଣତଃ ଆମର ଅଛନ୍ତି ଲୋକମାନେ ସେଠି ନିଜ ଜାଗା ମଧ୍ୟ ବିକୁଛନ୍ତି ଯାହାଦ୍ୱାରାକି ବଡ଼ ବଡ଼ କମ୍ପାନୀ ତାକୁ ନେଇକି ବଡ଼ ବଡ଼ ସବୁ ଆମର ଆପାର୍ଟମେଣ୍ଟ କରିକି ଲୋକମାନଙ୍କୁ ବିକୁଛନ୍ତି ଆଉ ଏବେ ମାର୍କେଟ କମ୍ପ୍ଲେକ୍ସ ଆମର ବଢ଼ିଗଲାଣି ବହୁତ ଯାଜପୁର ଜିଲ୍ଲାରେ ପୁରା ଯଦି ଆପଣ ଦେଖିବେ ଛତିଆଠୁ ପୁରା ଯାଜପୁରୁ ରୋଡ଼ କଳିଙ୍ଗନଗର ଯାଜପୁର ଟାଉନ ପର୍ଯ୍ୟନ୍ତ ମଧ୍ୟ ବହୁତ ବି ବଡ଼ ବଡ଼ ମାର୍କେଟ କମ୍ପ୍ଲେକ୍ସ ହେଲାଣି ଆଉ ସରକାରଙ୍କ ତରଫରୁ ମଧ୍ୟ କିଛି ହାଉସିଂ ସ୍କିମ ମଧ୍ୟ ଚାଲୁଛି ଯାହାଦ୍ଵାରା କି ଟାଉନ ଭିତରେ ତ ଆଉ ଜାଗା ନାହିଁ ଟାଉନ ବାହାରେ ସେ ବିରମହାରାଜାପୁର ଆଡ଼େ ସେଠି ଯାଇକି ସରକାରି ଜାଗାରେ ଘର କରିକି ଲୋକମାନଙ୍କୁ ବିକୁଛନ୍ତି ଯାହାକି ବହୁତ ମୂଲ୍ୟ ଯାହାକି ଚାଳିଶ ପଚାଶ ଲକ୍ଷ ସାଧାରଣ ଲୋକଙ୍କ କିଣିବା ସପକ୍ଷ ରେ ନୁହଁ ତେଣୁ ଯାହାହେଲେ ବି ଆମର ଯାଜପୁର ଜିଲ୍ଲା ବହୁତ ଉନ୍ନତି କରୁଛି ବହୁତ କଳକାରଖାନା ଗୁଡ଼ାକ ରିଅଲ ଇଷ୍ଟେଟ ରେ ବହୁତ ମଧ୍ୟ ହେଉଛି ଆଗକୁ ମଧ୍ୟ ଆମେ ଜାଣିଛୁ ଆମ ଜିଲ୍ଲାରେ ରିଅଲ ଇଷ୍ଟେଟ ଟ୍ରେଣ୍ଡ ବହୁତ ବହୁତ ବଡ଼ ଆକାରରେ ପ୍ରତିଫଳିତ ହେବ କାରଣ ଯେହେତୁ ଯେଉଁଠି କଳକାରଖାନା ଅଛି ସେଠି ଅଧିକ ବହୁତ ଘର ଦରକାର ଲୋକଙ୍କ ରହିବା ପାଇଁ ଏଣୁ ଆଗକୁ ମଧ୍ୟ ବହୁତ ଇଏ ଉନ୍ନତି କରିବ ଏବଂ ବହୁତ ଅଧିକ ପଇସା ଦରକାର କିଣିବା ପାଇଁ